ଖୋର୍ଦ୍ଧା ଜିଲ୍ଲାରେ ଜଳବାୟୁ ସାମାନ୍ୟ ମାତ୍ରାରେ ରହିଥାଏ ଯେପରିକି ଖରାଦିନେ ଆବଶ୍ୟକ ମୁତାବକ ବା ପରିବେଶ ଅନୁଯାୟୀ ଠିକ ପରିମାଣର ଗରମ ହୋଇଥାଏ ଏବଂ ବର୍ଷା ଋତୁରେ ଆବଶ୍ୟକ ପରିମାଣ ବା ମୌସୁମୀ ବାୟୁର ପ୍ରଭାବରେ ଯଥେଷ୍ଟ ପରିମାଣର ବର୍ଷା ହୋଇଥାଏ ଯାହାଦ୍ୱାରା କି ଫସଲ କାର୍ଯ୍ୟ ଅତି ସହଜରେ ହୋଇପାରେ ବେଳେବେଳେ ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟାର ସମସ୍ୟା ମଧ୍ୟ ଉପୁଜି ଯାଇଥାଏ ଏହା ବାଦ ଶୀତ ଋତୁରେ ମଧ୍ୟ ଠିକ ଠାକ ଶୀତ ପଡ଼ିଥାଏ